ଚାଟ୍ କରୁଛନ୍ତି

କେଉଁଟା କେତେ ଚାଟ୍ଟା କେତେ ପଡ଼ୁଛି

ଏ ବିରିୟାନୀ ଫିରିୟାନୀ କରୁଛନ୍ତି ତ ଅଧିକ ପଇସା ଲାଗିବ ଆପଣଙ୍କ ଜିନିଷଟା ତ ଭଲ ଲାଗୁଛି ନା ଆମେ ସେଇଥିପାଇଁ ଆପଣଙ୍କୁ କିଣୁଛୁ ବରା ଗୋଟା କେତେ ସକାଳେ ଖାଲି ବରା ତିଆରି କରୁଛନ୍ତି ଚାରିଟା ବେଳିଆ ନୁହେଁ ଦୋସା ତିଆରି କରୁଛନ୍ତି ତ

ଶହେ ଟଙ୍କା

ତ ପଚାଶ ଟଙ୍କା ଲେଖାଁ ନିଅନ୍ତୁ

ଆଉ ଚାଟ୍ ଏ ଦୋସା ଚାରିଟା ଆଉ ସକାଳେ କାଲି ପଠେଇ ଦେବେ ବରା ପଚାଶେ

ଆଉ ସିଙ୍ଗେଡ଼ା ପଚାଶଟା ଆଉ ଆଳୁଚପ୍ ପଚାଶ ଏମିତି କିନି ରଖିଥିବେ ଆଉ

ମିଠା ଉପରେ କ'ଣ କ'ଣ ରହୁଛି

ହଉ ତାହେଲେ ଆମେ ଆମେ ଯାଇକି ନିଜେ ଘିତି ଆଣିବୁ କାଲି ଆଉ ଆଜ୍ଞା ନମସ୍କାର